ହ୍ୟାଲୋ ହରି ହଁ ତୁଇ ଇ'ଟା କା'ଣା କରୁଛୁ ବୋ ଗାଡ଼ି'କେ ସବୁ ଚିରାଫରା କରିଦେଇଛୁ ଗାଡ଼ି ଯତ୍ନ ନେବାର୍ ନି କିଛି କର୍ବାର୍ ନାଇଁ ହାଏଁ ଗାଡ଼ିଟା କେତେ ପ୍ରୋବ୍ଲେମ୍ ହେଉଛେ ଜାନିଛୁ ଗାଡ଼ିର ଯତନ୍ପତନ୍ କିଛି ନାଇ ସିଟ୍ ଚିରିଯାଇଛେ ହର୍ନ ନାଇ ବାଜ୍ବାର୍ ଗାଡ଼ି ଚକା ଠିକ୍କିନା ନି ଚାଲ୍ବାର୍ ଷ୍ଟେୟରିଙ୍ଗ ଭଲ୍ ନି ଚଲବାର୍ ଗାଡ଼ିିକେ ଯତନ୍ପତନ୍ ନି ନେବାର୍ ସବୁ ଆଡ଼ୁ ଗାଡ଼ିିକେ ପ୍ରୋବ୍ଲେମ୍ ରଖିଛୁ କେନ୍ତା କରୁଛୁ ଇ'ଟା ତୁଇ ସିନେ ଗାଡ଼ିକେ ଯତନ୍ପତନ୍ କେନ୍ ଛକ୍ରେ ହର୍ନ ନାଇ ବାଜ୍ଲେ ଆକ୍ସିଡେଣ୍ଟ୍ ହେଇଯିବୁ କେନ୍ ସିଟ୍ରେ ପାଞ୍ଚ ଲୋକ୍ ଆସିକରି ନାଇ ବସନ୍ କିଛୁ ନେଇ କରି ପାରନ୍ ଏ ଇ'ଟା ଧନ୍ଦା କରୁଛୁ ଇ'ଟା ତୁଇ ଇ'ଟା ଗାଡ଼ିଟେ ଦିଆହେଇଛେ କାଏଁ ଆରୁ ପନ୍ଦରରୁ କୁଡ଼ିଏ ଲାଖ୍ ଗାଡ଼ିଟେ ଯତନ୍ପାତନ୍ କର୍ଲେ କେନ ଟ୍ରାନ୍ସପୋର୍ଟ ନେବୁ କା'ଣା କର୍ବୁ ସବୁ ଜିନିଷ୍ ଯତନ୍ପାତନ୍ ରଖ୍ବୁ ଲଙ୍ଗ୍ ଲାଷ୍ଟିଂ ଯିବା ବହୁତ୍ ଆଗ୍କେ କରିପାର୍ବୁ ତୁଇ ଇ'ଟା କାଏଁ କରୁଛୁ ତୁଇ ଇ'ଟା ତତେ ତ ମୁଇଁ ମୁଲ୍ହୁ କହୁଛେଁ ଯେ ଗାଡ଼ିପତର୍ ଯତନ୍ ରଖ୍ବୁ କେନ୍ ସେ ଆମର୍ ହେ ଛକେ ନ ଧର୍ ଛେକାଛୁକି ହେଲା କା'ଣା ହେଲା ସେ ହର୍ନ ନି ବାଜ୍ବାର୍ କେନ୍ ଛୁଆ ଦୌଡ଼ି ଆଏଲା ସେଦିନ କେନ୍ତା କର୍ବୁ ଗାଡ଼ିର ବ୍ରେକ୍ ଠିକ୍ ନାଇ ନ ହର୍ନ ଠିକ୍ ନାଇ ନ ହାଏଁ ସେ ଚକା ତ ସେ ଟାୟାର୍ଫାୟାର୍ ସବୁ ସରିି ଚେକ୍ କର୍ବାର୍ କଥା କି ନି କର୍ବାର୍ କଥା କିଛି ଚେକ୍ କର୍ବାର୍ ନାଇଁ ଆର୍ କାଏଁ ତୁଇ ଧନ୍ଦା କରୁଛୁ ଇ'ଟା ଗାଡ଼ି ମଟର୍ ଦେଖ୍ ଗୁଟେ ଜିନିଷ୍ଟେ ମିସିନାରି ଜିନିଷ୍ ଫିଟ୍ଫାଟ୍ କରିି ଗୁଟେ ଚଲାଲେ କେନ୍ ଜାଗାରେ ଏକ୍ସିଡେଣ୍ଟ୍ ନି ହେଉ ବଞ୍ଚି ଯିବୁ କି କେନ୍ ଟ୍ରାଫିକ୍ ପୋଲିସ୍ ତତେ ନି ଛେକନ୍ କି ନି କରନ୍ ସବୁ ଜିନିଷ୍ ସେଟିଙ୍ଗ୍ କରିକି ଭଲ୍ସେ ଗାଡ଼ି ରଖ୍ଲେ କାନ ଗାଡ଼ିିକେ ଖାଲି ଜାବର୍ଜତିଆ କରିଦେଉଛୁ ତୁଇ ତତେ ଇଥିରର୍ ଲାଗି ଦର୍ମା ଦିଆହେଉଛେ କାଏଁ ଇ'ଟା କରାହେଉଛେ କାଏଁ ହଏରେ ଇଦି ଭୁଲ୍ଟା ମାନେ ନାଇକର୍ ଗାଡ଼ିିକେ ଯତନ୍ପାତନ୍ ସବୁ ରେଡ଼ି କର୍ କେହେନି ଜାଗାରେ ପ୍ରୋବ୍ଲେମ୍ ନାଇ ହୁଏ ସବୁ ଜିନିଷ୍କେ ରେଡ଼ି କର୍ ଯଦି ଗାଡ଼ି ଯଦି ଯତନ୍ ନି କଲୁ କେନେ ଏକ୍ସିଡେଣ୍ଟ୍ ହେଇଯିବୁ କେନ୍ ଜାଗାରେ ଗାଡ଼ି ପମ୍ପଚର୍ ହେଇଗଲା ପେନ୍ଚ୍ ହେଇଗଲା କିି କେନ୍ ଟାୟାର୍ ଖରାପ୍ ହେଇଗଲା କି ବେରିଙ୍ଗ୍ ଛିଡ଼ିଗଲା ହେଲେ କେଡ଼େ ଏକ୍ସିଡ଼େଣ୍ଟ୍ ହେବା ଏକ୍ସିଡେଣ୍ଟ୍ ଲାଗି ଲୋକ୍ ସବ୍ ମରିଯିବେ କା'ଣା ବେଲେ ଲାଷ୍ଟ୍କେ ବଦ୍ନାମ୍ ସଭେ ହେଇଯିବେ ହେଥର୍ର ଲାଗି ଗାଡ଼ିମାନ୍ଙ୍କୁ ସୁତ୍ରେପାତ୍ରେ ନେଇ ସବୁପର୍ ସେଟିଙ୍ଗ୍ କର୍ନ୍ କେହେନି ଜିନିଷ୍ ପ୍ରୋବ୍ଲେମ୍ ନାଇ ରହୁ ତ ସବୁଆଡ଼ୁ ଗାଡ଼ିର ଫିଟ୍ଫାଟ୍ ଥାଉ ଯେହେତୁ ସବୁ ପଲଉ ଗାଡ଼ିର ଲାଗି ସବୁ ଜିନିଷ୍ ହେବା ହେଲ୍ପଫୁଲ୍ ହେଇପାର୍ବା ହାଏଁ ଆରୁ ଇ ବିନା ଗାଡ଼ିରେ ଯଦି ଏନ୍ତା କର୍ବୁ ବେଲେ କେହେନି ସେ ସବୁ ସିଟ୍ ଫଟା ଥିବା ସବୁ ଥିବା କେନ୍ କଷ୍ଟମର୍ ନି ବସନ୍ କି କେ ନି କରନ୍ ହାଏଁ ସେ ହିସାବ୍ରେ ତମ୍କୁ ଗାଡ଼ି ମାନେ ଦିଆ ହେଉଛେ ହାଏଁ ଗାଡ଼ି ମାନ୍ଙ୍କୁ ଯତନ୍ପତନ୍ କରି ସବୁ ରେଡ଼ି କର୍ ସବୁ କର୍ ଦିଏ ସବୁ କର୍ ଚକା ଦେ ଗାଡ଼ି ପଡ଼ି ଷ୍ଟ୍ରକ୍ଚର୍ ଦେ ଗାଡ଼ି ଧୁ ସବୁ ସଫା କର୍ କ୍ଲିନ୍ କର୍ ଗାଡ଼ିଟା କର୍ ଭଲ୍ସେ କାମ୍ କର୍ ଧନ୍ୟବାଦ୍